ଜୀବ ଜନ୍ତୁଙ୍କ ଯତ୍ନ ନେବା ପାଇଁ ଆମେ ପ୍ରାକୃତିକ ଉପାୟରେ ଯତ୍ନ ନେଲେ ଜୀବ ଜନ୍ତୁଙ୍କର ବହୁତ ଭଲ ସେମାଙ୍କର କେଉଁଠି ଖଣ୍ଡିଆ ଖାବରା ହେଲେ ଆମେ ନ ତେଲ ହଳଦୀ ଟିକେ ଲଗାଇ ପାରିବା ଦାନ୍ତ ହଲିଲେ ଆମେ କିଛି ଚେର ମୂଳି ଆଣିକି ଚୋବାଇବା ପାଇଁ ଦେଇପାରିବା ଏ ଉପାୟରେ ଆମେ କଲେ ଆମ ଗୋରୁ ଗାଈଙ୍କ ପାଇଁ ଦେହ ପାଇଁ ବହୁତ ଭଲ ଜୈବିକ ପଦାର୍ଥ ଦେଇ ଆମେ ବ୍ୟବହାର କରିବା ମାନେ ସେଥିରେ ଆମର କିଛି ପଇସା ଖର୍ଚ୍ଚ ହବ ଗୋରୁ ଗାଈଙ୍କର କିଛି କ୍ଷତି ହୋଇପାରିବ ସେହିଥିରୁ ଆମେ କଣ ଆମେ ଆମ ଘରର ବୟସ୍କ ଲୋକଙ୍କ ଠାରୁ ଆମେ ଏହି ପରାମର୍ଶ ପାଇଛୁ ସେମାନଙ୍କ ପାଇଁ ଆମେ ପ୍ରାକୃତିକ ଉପାୟରେ ବ୍ୟବହାର କରିବା ଜିନିଷଟା ହିଁ ଭଲ ତେଣୁ ଆମେ ଆମ ଘରେ ଯେଉଁ ଗୋରୁ ଗାଈ ଅଛନ୍ତି ଆମେ ପ୍ରାକୃତିକ ଉପାୟରେ ତାକୁ କରିବା ପାଇଁ ଚେଷ୍ଟା କରୁଛୁ